ହଁ କ୍ରିକେଟ୍ ଖେଳ ମୋତେ ଖୁସି କରେ ଏହା ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ଠିକ୍ ରୁହେ ଏହି ଖେଳଟି ବହୁତ ଲୋକପ୍ରିୟତା ଅର୍ଜନ କରିଛି ଓ ଖେଳାଳିଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାରେ ସହାୟକ ମଧ୍ୟ ହୋଇଛି